ଆମ ଗ୍ରାମରେ କୃଷିକାର୍ଯ୍ୟ କରାଯାଏ ଯେଉଁ ଶ୍ରମିକମାନଙ୍କୁ ଡାକନ୍ତି ତଳା ରୁଇଆ ପାଇଁ ଧାନ ରୁଇଆ ପାଇଁ ସେମାନଙ୍କୁ ସ ଗ୍ରାମୀୟ କୃଷିରେ କୁଷଳୀ ଶ୍ରମିକ କୁହାଯାଏ ସେମାନେ ତଳା ମାରନ୍ତି ଧାନ ରୁଅନ୍ତି ଧାନ କାଟନ୍ତି ଅମଳ କରନ୍ତି ଏମିତି ବିଭିନ୍ନ ପ୍ରକାର କାମ କରନ୍ତି ଆଜିକାଲି ଲୋକମାନେ କାମ କରିବାକୁ ପସନ୍ଦ କରୁନାହାଁନ୍ତି ଆଗକାଳରେ ଲୋକମାନେ ଦୁଇଶହ ଟଙ୍କାରେ କାମ କରିବାପାଇଁ ଆସୁଥିଲେ କିନ୍ତୁ ଏବେ କା ଲୋକ ଚାରିଶହ ଟଙ୍କା ନ ନେଇ ନର ନବାରୁ ଆସୁନାହାଁନ୍ତି କାମ କରିବାକୁ ଚାରିଶହ ଟଙ୍କା ନ ନେନେ କାମ କରୁନାହାଁନ୍ତି